ଢେଙ୍କାନାଳ ଓଡ଼ିଶାର ଏକ ଜିଲ୍ଲା ଅଟେ ଓଡ଼ିଶାର ପ୍ରତିଟି ଜିଲ୍ଲା ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି କିନ୍ତୁ ତାହାରି ମଧ୍ୟରେ ଢେଙ୍କାନାଳ ଏମିତି ଏକ ଜିଲ୍ଲା ଅଟେ ବିକାଶ ଏବଂ ଅଭିବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ବହୁତ କିଛି ଅସୁବିଧାର ସମ୍ମୁଖୀନ ହେଉଛି ଯେମିତିକି ଜାତି ଜାତି ଭିତରେ ପାର୍ଥକ୍ୟ ବର୍ଣ୍ଣ ବର୍ଣ୍ଣ ଭିତରେ ସାମଞ୍ଜସ୍ୟ ଧନୀ ଗରିବ ପାର୍ଥକ୍ୟ ଏମିତିକି ଆହୁରି କିଛି ମଫସଲି ଗାଉଁଲି ଢାଞ୍ଚା ଜିଲ୍ଲାକୁ ପଛରେ ପକାଉଛି ଆମକୁ ସମାଜରେ ବଞ୍ଚିବାକୁ ହେଲେ ଜାତି ବର୍ଣ୍ଣ ଧର୍ମ ଧନୀ ଗରିବକୁ ପଛରେ ପକାଇ ସମସ୍ତେ ସମସ୍ତଙ୍କୁ ସୁଖ ଦୁଃଖରେ ଭାଗୀଦାରି ହୋଇ ଚଳିବା ନିହାତି ଆବଶ୍ୟକ ଆହୁରି ମଧ୍ୟ କାରଣ ହେଲା ନେତାମାନଙ୍କର ମିଥ୍ୟା ପ୍ରତିଶୃତି ଆମ ସମାଜକୁ ପରାମର୍ଶ ବା କୁପ୍ରଭାବ ପକାଇଥାଏ ଯାହାଦ୍ଵାରା ଲୋକ ଲୋକମାନଙ୍କ ମଧ୍ୟରେ ଝଗଡ଼ା ବାଡ଼ିଆପିଟା ଓ ଅନେକ ହିଂସାତ୍ମକ କାର୍ଯ୍ୟ ଦେଖିବାକୁ ମିଳେ ଯାହାଦ୍ଵାରା ସମାଜ ଆଗକୁ ଯିବା ବଦଳରେ ଦିନକୁ ଦିନ ପଛକୁ ଯିବାରେ ଲାଗିଛି